ମୁଁ ସବୁବେଳେ ଗୁଗୁଲ୍ ପେ ୟୁଜ୍ କରେ ଗୁଗୁଲ୍ ପେ ଖୋଲିବା ପାଇଁ ମୋବାଇଲ୍ରେ ଫାଷ୍ଟ୍ ଗୁଗୁଲ୍ ପେ ଖୋଲିବାକୁ କ'ଣ ଦରକାର ବ୍ୟାଙ୍କ୍ରେ ଖାତା ଥିବାରୁ ଅଛି ବ୍ୟାଙ୍କ୍ରେ ଖାତା ଖୋଲିକି ଆମେ କ'ଣ କରିବି ସେ ଆମର ଆକାଉଣ୍ଟ୍ଟା ଖୋଲିବି ଆକାଉଣ୍ଟ୍ଟା ଖୋଲିଲା ପରେ ମାସେ ପରେ ଆପଣ ଆପଣ ମୋବାଇଲ୍ରେ ଗୁଗୁଲ୍ ପେ କିମ୍ବା ଫୋନ୍ପେ ଖୋଲି ପାରିବେ ମୋବାଇଲ୍ ପେ ଖୋଳିଲେ କ'ଣ ହବ ଆପଣଙ୍କୁ ଏଟିଏମ୍କୁ ଯିବାକୁ ପଡ଼ିବନି ଆପଣ କ'ଣ କରିବେ ମୋବାଇଲ୍ରେ ଆପଣ ଆକାଉଣ୍ଟ୍ ପଳେଇ ଆସିବ ପଳେଇ ଆସିଲେ କ'ଣ ହବ ଆପଣ ସ୍କାନର୍ ଯୋଗୁଁ ସେ ମୋବାଇଲ୍ ଆପ୍ ଭିତରେ ଡାଉନଲୋଡ଼୍ କଲା ପରେ ଡାଉନଲୋଡ଼୍ କରିଲା ପରେ ମୋବାଇଲ୍ ଗୋଟେ ଆପ୍ ଥିବ ଫୋନ୍ପେ ବୋଲି ମୋ ଫୋନ୍ପେରେ ସବୁ କରିପାରିବି ପଇସା ମୁଁ ଉଠେଇ ପାରିବି ପଇସା କାଢ଼ିପାରିବି ସବୁ କରିପାରିବି ମୋ ସେ ଆପ୍ରେ ଗୁଗୁଲ୍ ପେ ରେ ମୁଁ ଫୋନ୍ରେ ସ୍କାନର୍ ମାରିକି ମୁଁ ପଇସା କାଢ଼ିପାରିବି ଦୋକାନ୍ରୁ ମୋ କ୍ୟାସ୍ ନେବାର କିଛି ଦରକାର ନାହିଁ ମୁଁ ଫୋନ୍ରୁ ସବୁ ଦୋକାନ୍ରୁ କିଣିପାରିବି ସେଥିପାଇଁ ସହଜ ଅଛି ପ୍ରଥମେ କ'ଣ ହେଉଥିଲା ଆମେ କ୍ୟାସ୍ ଧରି ବୁଲୁଥିଲୁ ଗୋଟେ ଚୋର ଆସିକି ପକେଟ୍ରୁ ପଇସା କାଢ଼ୁନଉଥିଲା ତା'ପରେ ପଇସା ଆମ ପକେଟ୍ର ଥିଲେ ସାଙ୍ଗମାନେ ପଇସା ଧରିକି ପଳଉ ଥିଲେ ସାଙ୍ଗସାଥି ମାନ ଜାଣିଥିଲେ ପଇସା କି ଏତେ ଅଛି ଏବେ କ'ଣ ଅଛି ଆମର ମୋବାଇଲ୍ରେ ସବୁ ପଇସା ହେବେ ପଇସା ଥିବ କି ଜାଣିପାରିବିନି ଆଉ କ'ଣ ସେ ଆପ୍ରେ କୋର୍ଡ଼ ଅଛି କୋର୍ଡ଼ଟା କିଏ ଜାଣିପାରିବେନି ତମେ ଜାଣିଥିବ ସେ କୋର୍ଡ଼ ଦେଇକି ପଇସା କାଢ଼ିପାରିବ ପଇସା ଉଇଡ଼୍ରୋ କରିପାରିବ ଟଙ୍କା ଧରିବା ଦରକାର ନାହିଁ ଦୋକାନ୍ରୁ ସବୁ ପଇସା ନେଇପାରିବ ସି ଆପ୍ର ଅସୁବିଧା ବି ଅଛି ଅସୁବିଧା କ'ଣ ନେଟ୍ ନଥିଲେ ଆପଣ ପଇସା କାଢ଼ି ପାରିବେନି ପଇସା ଉଇଡ଼୍ରୋ କରିପାରିବେନି ନେଟ୍ ପ୍ରୋବ୍ଲେମ୍ ନହେଲେ ଆପ୍ଟା ସୁବିଧାଜନକ ବହୁତ ସୁବିଧାଜନକ ମତେ ବହୁତ ଭଲ ଲାଗେ ଗୁଗୁଲ୍ ପେ ୟୁଜ୍ କରିବାକୁ ମୁଁ ଗୁଗୁଲ୍ ପେ ଦେଇକି ଗୋଟେ ଚକ୍ଲେଟ୍ଟିଏ କରି ଆଣିଥିଲି